ଦୁଇ ବର୍ଷ ତଳେ ମୁଁ ଗୋଟିଏ ଜିନ୍ ପ୍ୟାଣ୍ଟ୍ କିଣିଥିଲି ସେ ଏ ପର୍ଯ୍ୟନ୍ତ ଚାଲିଛି ତା'ର କୌଣସି କଲର୍ ବି ଫେଡ଼୍ ହେଇନି ଆଉ ସେଇଟା ମାତ୍ରା ପାଞ୍ଚଶହ ଟଙ୍କାରେ ଆଣିଥିଲି କିନ୍ତୁ ପାଞ୍ଚଶହ ଟଙ୍କାରେ ଏତେ ଭଲ କ୍ବାଲିଟିର ଜିନିଷ ପାଇବି ବୋଲି ମୁଁ ଆଶା କରିନଥିଲି ଆଉ ସେଇଟା କେଉଁଠୁ ଆଣିଥିଲି ସେଇଟା ବି ଠିକ୍ ସେ ମନେ ପଡ଼ୁନି କିନ୍ତୁ ତଥାପି ବହୁତ ଭଲ ମ୍ୟାଟରିଆଲ୍ ଗୋଟେ ଥିଲା ଜିନ୍ ପ୍ୟାଣ୍ଟ୍ ଗୋଟେ ଥିଲା ତା'ର ସବୁଦିନ ମୁଁ ଖେଳିଲା ବେଳେ ପିନ୍ଧେ ଶୋଇଲା ବେଳେ ପିନ୍ଧେ କୁଆଡ଼େ ବାହାରକୁ ଗଲା ବେଳେ ବି ପିନ୍ଧେ ସବୁବେଳେ ପିନ୍ଧେ ତ କିଛି ବି ଖରାପ ହେଇନି କି କୌଣସି କଲର୍ ବି ଫେଡ଼୍ ହେଇନି ଏ ପର୍ଯ୍ୟନ୍ତ ବହୁତ ଭଲ ପଡ଼ିଲା ଆଉ ଏ ପର୍ଯ୍ୟନ୍ତ ବି ସେ ପ୍ୟାଣ୍ଟ୍ଟା ମୋ ପାଖରେ ଅଛି ଦୁଇ ବର୍ଷରୁ ଅଧିକ ହେଇଗଲାଣି ସେ ଜିନ୍ ପ୍ୟାଣ୍ଟ୍ଟା ଏ ପର୍ଯ୍ୟନ୍ତ ବି ମୋ ପାଖରେ ଅଛି ଆଉ ବହୁତ ଭଲ ମଧ୍ୟ ଲାଗୁଛି ପିନ୍ଧିବା ପାଇଁ କମ୍ଫର୍ଟେବଲ୍ ଲାଗୁଛି ସବୁ ପ୍ରକାର ଭଲ ମ୍ୟାଟରିଆଲ୍ ଭଲ